ହଁ ମୁଁ ଚିତ୍ରାଙ୍କନ କ୍ଲାସ୍ ନେଇଛି ଓ ଏହି ଅଭିଜ୍ଞତାରୁ ମୁଁ ବହୁତ ଗୁଡ଼ାଏ ଜିନିଷ ଶିଖିଛି ତେଣୁ ଚିତ୍ରାଙ୍କନ କ୍ଲାସ୍ ନେଇ ମୁଁ ଅନେକ ଶିଶୁମାନଙ୍କୁ ଚିତ୍ରାଙ୍କନ ମଧ୍ୟ ଶିଖାଇଛି ଓ ଶିଖିଛି ମଧ୍ୟ ତେଣୁ ଚିତ୍ରାଙ୍କନ କରିବା ସମୟରେ ବହୁତ ଆନନ୍ଦିତ ଲାଗେ ଓ ଚିତ୍ରାଙ୍କନ ମଧ୍ୟ ବହୁତ ଭଲ ଭାବରେ କରେ ଚିତ୍ରାଙ୍କନ ହେଉଛିି ଏକ ମାଧ୍ୟମିକ କଳା କାରଣ ଚିତ୍ରାଙ୍କନ ନିଜର ମନରୁ ବାହାରି ଥାଏ ଓ ସେହି ଚିତ୍ର ଦେଖି ଅନେକ ଶିଶୁମାନେ ଉତ୍ସାହିତ ମଧ୍ୟ ହୋଇଥାନ୍ତି ତେଣୁ ଶିଶୁକୁ ଦେଖି ନିଜେ ମଧ୍ୟ ଉତ୍ସାହିତ ହେଇଥାଏ ଓ ଚିତ୍ରାଙ୍କନ କରିବାରେ ବହୁତ ଆନନ୍ଦିତ ଲାଗିଥାଏ ଚିତ୍ରାଙ୍କନରୁ ବହୁତ ଜ୍ଞାନ ମଧ୍ୟ ମିଳିଥାଏ ଚିତ୍ରାଙ୍କନ ଅନେକ ଜ୍ଞାନ ଲାଭ କରି ଚିତ୍ର ଶିଖାଇବା ମଧ୍ୟ ଶିଖାଇବା ଉତ୍ସାହିତ ମଧ୍ୟ ଲାଗିଥାଏ ତେଣୁ ଚିତ୍ରାଙ୍କନ ଏମିତି ଏକ ପ୍ରକ୍ରିୟା ଯାହାକି ନିଜର ନିଜକୁ ମଧ୍ୟ ଭଲ ଲାଗିଥାଏ ଓ ଅନ୍ୟମାନଙ୍କୁ ଶିଖାଇବାରେ ମଧ୍ୟ ଭଲ ଲାଗିଥାଏ